ମୁଁ ଯେତେବେଳା ମୋର ସ୍କୁଲ ସମୟରେ ଏକ ଛାତ୍ର ଥିଲି ସେହି ସମୟରେ ମୁଁ ମୋର ସପ୍ତମ ଶ୍ରେଣୀରେ ଉତ୍ତମ ପର୍ସେଣ୍ଟେଜ୍ ଆଣି ଏଗଜାମ ଟା ପାସ କରିଥିଲି ସ୍କୁଲରେ ବା ଆମ କ୍ଳାସରେ ଉତ୍ତମ ପର୍ସେଣ୍ଟେଜ ଆଣି ପାସ କରିଥିବାରୁ ମୋର ବାପା ମତେ ଗୋଟାଏ ଡିଏକ୍ସଲାର କ୍ୟାମେରା କିଣିଦେଇଥିଲେ କାରଣ ମୁଁ ଫୋଟୋଗ୍ରାଫୀ କରିବାକୁ ବହୁତ ଇଛୁକ ଥିଲି ଓ ମତେ ମୋ ବାପା ନିକ୍କନ କମ୍ପାନୀର ଏକ କ୍ୟାମେରା କିଣିଦେଇଥିଲେ ମୁଁ କ୍ୟାମେରା ପାଇଥିବାରୁ ବହୁତ ଖୁସି ଥିଲି ସେଥିପାଇଁ ମୁଁ ତାହାକୁ ବହୁତ ବ୍ୟବହାରରେ ଲଗାଉଥିଲି ବ୍ୟବହାର କରୁ କରୁ କ୍ୟାମେରା ଭଲ କାମ ଦେଲା ଦୁଇ ବା ତିନି ମାସ ଗଲା ପରେ ସେହି କ୍ୟାମେରାର ଅନେକ ଡିଫେକ୍ଟ ବାହାରିଲା ବା ତାହା ଭଲ ଭାବରେ କାମ ଦେଲା ନାହିଁ ସେଥିପାଇଁ ସେହି କ୍ୟାମେରା ଭଲ ନୁହେଁ ମୋ ମତରେ ଧନ୍ୟବାଦ